ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ମୁଁ ଛୋଟ ମୋଟ କରିକି ଯାହା ବି ମୂର୍ତ୍ତି ମୂର୍ତ୍ତି ଯାହା ବି ଦରକାର ହୁଏ ମୁଁ କରେ ଆଉ ମୋର ମାନେ କରିବା ପାଇଁ ବହୁତ ଭଲଲାଗେ ତ ସାର୍ ମତେ ଦିନେ ଗୋଟେ ଥର କହିଲେ ଏଥରିକ ଯାହା ଏଥରକ ଗଣେଶ ପୂଜାରେ ମୂର୍ତ୍ତି ତୁ ତିଆରି କରିବୁ ମୁ ଭାବିଲି ଏତେ ବଡ଼ ମୂର୍ତ୍ତି କେମିତି ତିଆରି କରିବି ମୁଁ ଭାବିଲି କାହାର ଗୋଟେ ସାହାଯ୍ୟ ନେବି କିନ୍ତୁ ଦେଖିଲା ବେଳକୁ ସମସ୍ତେ ମନା କଲେ ତ ମୁଁ ଏକୁଟିଆ ଯାଇ ଯେ ସେଇଥିରେ ମୋର ବହୁତ ଭଲ ଏକ୍ସପେରିଏନ୍ସ ମୁଁ ସେଇଥିରେ ଏକୁଟିଆ ଯାଇ ମାଟିରୁ ବିଲ ଏ ବିଲରୁ ମାଟି ଆଣିଲି ତାକୁ ସବୁ କାମ ନିଜେ କଲି ଏବଂ ଭଲ ମୂର୍ତ୍ତି କଲି ଆଉ ସାର୍ ବି ମତେ କହିଥିଲେ କି ହଁ ଭଲ କରିଛୁ ସେଇ ଦିନଠାରୁ ପ୍ରାୟ ଦେ ଦୁଇ ତିନି ବର୍ଷ ଯାହାବି ମୁଁ ଦଶମ ପର୍ଯ୍ୟନ୍ତ ଯାହାବି ସେଇଠି ରହିଲି ଆ କେବେ ସପ୍ତମ ରୁ ଦଶମ ପର୍ଯ୍ୟନ୍ତ ତିନିବର୍ଷ ଯାହା ବି ସରସ୍ବତୀ ପୂଜା ଗଣେଶ ପୂଜା ଯାହାବି ହୁଏ ମୂର୍ତ୍ତି ମୁଁ କରିକି ଦିଏ ଯାହାବି କଲର ଦରକାର ସାର୍ ତାଙ୍କ ହାତରୁ କେବେକେବେ ଦେଇ ଦିଅନ୍ତି ନହେଲେ ମୁଁ କରେ ଏବଂ ମତେ ପଇସା କଥା କୁହନ୍ତି ଯେ ମୁଁ ମନା କରେ ଯେହେତୁ ମୋ ନିଜ ସ୍କୁଲ ପାଇଁ ମୁଁ ମତେ କରିବା ପାଇଁ ଭଲ ଲାଗେ ତ ସେଥିପାଇଁ ନିଜ ସ୍କୁଲ ପାଇଁ ମୁଁ ସେଥିପାଇଁ ପଇସା ନିଏ ନାହିଁ